ଗଛ ମଧ୍ୟରେ ଶାଳ ଶାଗୁଆନ ପିଆଶାଳ ଆକାଶୀ ଏ ଗଛ ଗୁଡ଼ିକ ମୁଁ ଲଗାଇଥାଏ ଯାହାକି ସେ ଜୀବନ ଜୀବିକାର ବାର୍ତ୍ତା ବହନ କରିଥାଏ ଯାହାକି ମୂଲ୍ୟବାନ

ମାଧ୍ୟମରେ ବ୍ୟବସାୟକୁ ଜାରି ରଖିଥାଏ ତେଣୁ ଶାଳ ପିଆଶାଳ ଶାଗୁଆନ ଆକାଶୀ ଏହି ଗଛ ଗୁଡ଼ିକର ବହୁଳ ମାତ୍ରାରେ ମୁଁ ସୃଷ୍ଟି କରିଥାଏ ତା'ର ଯତ୍ନ ନେଇଥାଏ ବ୍ୟବସାୟୀ କ୍ଷେତ୍ରରେ ବହୁମାତ୍ରାରେ ସହଯୋଗ ରହିଥାନ୍ତି ଏହି ମୂଲ୍ୟବାନ ଗଛ ଗୁଡ଼ିକ ଯଦିଓ ଲତା ଜାତୀୟ ଗୁଳ୍ମ ବା ଲତା ଜାତୀୟ ଗଛକୁ ଆମେ ଯିବା ତା ମଧ୍ୟରେ ବିଶେଷ ଭାବେ ସ୍ଥାନ ଯଦି ନେବ ପନିପରିବା ସେ କାକୁଡ଼ି ହେଉ କିମ୍ବା କଖାରୁ ହଉ କିମ୍ବା କଲରା ହଉ କିମ୍ବା ଛଚିନ୍ଦ୍ରା ହଉ ଏଗୁଡ଼ିକ ଲତା ଜାତୀୟ ଗଛ ଏମାନେ ପନିପରିବା ମଧ୍ୟରେ ସ୍ଥାନ ନେଇଥାନ୍ତି ଲତା ଜାତୀୟ ଗଛ ମଧ୍ୟରୁ ମଧ୍ୟ ସେଇ ଜୀବନ ଜୀବିକାର ମାଧ୍ୟମ ନିଶ୍ଚିତ ଭାବରେ ମତେ ସହଯୋଗ ରଖିଥାଏ ଅନେକ ମାତ୍ରାରେ ପନିପରିବା ସେଇ କଲରା କାକୁଡ଼ି କଖାରୁ ଲାଉ ଛଚିନ୍ଦ୍ରା ବହୁ ମାତ୍ରାରେ ଉତ୍ପାଦିତ ହୋଇଥାଏ ଏଣୁ ବିଶେଷ ଭାବେ ମୁଁ ଏଇମାନଙ୍କୁ ପ୍ରାଧାନ୍ୟ ଦେଇଥାଏ